ଓଡ଼ିଆ ଭାଷା ହେଉଛି ଆମର ଓଡ଼ିଆମାନଙ୍କର ମାତୃଭାଷା ଆଉ ଓଡ଼ିଆ ଭାଷା ପାଇଁ ଆମେ ଗର୍ବିତ କାରଣ ଆଜି ଭାଷା ବଞ୍ଚିଥିବାରୁ ଓଡ଼ିଆ ଭାଷା ଥିବାରୁ ଆଜି ଓଡ଼ିଶା ରାଜ୍ୟ ଆମେ କରିପାରିଛେ ଓଡ଼ିଶା ରାଜ୍ୟ ପାଇଛେ ତେଣୁ ଓଡ଼ିଆ ଭାଷା ପାଇଁ ବହୁତ ଗୋଟିଏ ମହତ୍ୱପୂର୍ଣ୍ଣ ଆଉ ଗୌରବ ଅଟେ